ଆମେ ବଗିଚାରେ ବହୁତ ଫୁଲ ଗଛ ଲଗାଇ ଥାଉ ଫଳ ଗଛ ବି ଲଗାଇ ଥାଉ ଫୁଲ ଗଛ ଆମେ ବହୁତ ଠାକୁରଙ୍କ କାମରେ ବି ଲଗାଉ ଅନ୍ୟ କାମରେ ବି ଲଗଉଁ ଫଳ କିଛି ଠାକୁରଙ୍କ ପୂଜାରେ ଲାଗେ କି କିଛି ଖାଦ୍ୟରେ ବି ଲାଗେ ଆମେ ଫୁଲ ଗଛ ବଗିଚାରେ ବହୁତ ଆନନ୍ଦରେ କରୁ କିନ୍ତୁ କିଛି ଠାକୁରଙ୍କ ଇଏ କାମରେ ଲାଗାଏଁ ଫଳ ଫଳ ଖାଦ୍ୟରେ ବି ଲାଗେ ଠାକୁରଙ୍କ ପୂଜାରେ ବି ଲାଗେ ଆମେ ବଗିଚାରେ ଫୁଲ ଗଛ ଲଗାଇବାକୁ ବହୁତ ଭଲ ପାଉ ଫଳ ଗଛ ବି ଲଗାଇବାକୁ ବହୁତ ଭଲ ପାଉ ଫଳ ଫୁଲ ଦୁଇଟା ବହୁତ ଆମର ପୂଜା କାମରେ ଆସେ ବି ଖାଦ୍ୟରେ ଆସେ